ଆମ ଓଡ଼ିଶାରେ ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ଲୋକପ୍ରିୟ ଖେଲ ହେଉଛି ଜଳ କ୍ରୀଡ଼ା ହାଇକିଂ ଏବଂ ପାରାମାଉଣ୍ଟିଙ୍ଗ୍ ୱିଣ୍ଡ ସ୍ପ୍ରିଙ୍ଗ୍ ଏସବୁ ଖେଲଗୁଡ଼ାକ ଖେଲିଥାନ୍ତି ତ ଏଇସବୁ ଖେଲର ଆନନ୍ଦ ସେମାନେ ବି ନିଅନ୍ତି ଆମକୁ ବି ଦେଇଥାନ୍ତି ଆଉ ସେମାନଙ୍କ ଖେଲିବା ମାନେ ଯେଉଁ ପ୍ରକ୍ରିୟାଟା ଅଛି ବହୁତ ସୁନ୍ଦର ଅଛି ତ ଏଇ ପ୍ରକ୍ରିୟାରେ ଆମେ ଯେଉଁ ଦେଖୁଛେ ଶିଖୁଛେ ତାଙ୍କଠୁ ତ ଏଇ ପ୍ରକ୍ରିୟାଟା ବହୁତ ଭଲ ଏଇ ଏମିତି ମାନେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଟିକେ ଏମିତି ପ୍ରକାର କିଛି ଖେଲଗୁଡ଼ିକ ବା କିଛି ସମୟ ପାଇଁ ନିଜକୁ ଛୋଟ ପିଲା ମନେକରି ଏହି ଗେମ୍ଗୁଡ଼ିକ ଖେଲିବାକୁ ଉତ୍ସହିତ କରିବା ତ ଏହି ଏହା ଯୋଗୁ କ'ଣ ହେଇଥାଏ ମାନେ ଆମ ଯେଉଁ ଦେହଟା ଅଛି ବହୁତ ଭଲ ହୋଇଥାଏ ମନଟା ଯୋଉ ବିଗିଡ଼ି ଯାଇଥାଏ କାମ ଯୋଗୁଁ ସେଇଟା ବି ବହୁତ ଭଲ ହୋଇଥାଏ ତ ଆମେ ଏଇ ଯେଉଁ କାମଗୁଡ଼ାକ କରୁଛୁ ତ ଏଇ ଗେମ୍ଟା ହେଉଛି ମାନେ ଆମ ଓଡ଼ିଶାରେ ମାନେ ଆମ ଓଡ଼ିଶାରେ ଏଇ ପ୍ରକାର ସବୁ ଗେମ୍ଗୁଡ଼ାକ ଖେଲା ଯାଇ ଥାଏ ଯେଉଁମାନେ ପର୍ଯ୍ୟଟକମାନେ ବୁଲିକିନା ଖେଲଗୁଡ଼ିକ ଦେଖିଥାନ୍ତି ଓ ସେମାନେ ବି ଏଇ ଖେଲଗୁଡ଼ିକ ଦେଖିକିନା ବହୁତ ଆନନ୍ଦିତ ହେଉଥାନ୍ତି ଓ ଏହି ଖେଳଗୁଡ଼ିକର ଆମ ଓଡ଼ିଶାରେ ଏମିତି ପ୍ରକାର ଖେଲାାଯାଏ ତ ସେମାନେ ବି ଏହି ଖେଳକୁ ତାଙ୍କ ଯେଉଁଠୁ ଆସିଛନ୍ତି ଯେଉଁମାନେ ନିଜ ରାଜ୍ୟରେ ଯାଇକିନା କହିଥାନ୍ତି ଆମ ଓଡ଼ିଶା ନାଁରେ ଏମିତି କହିଥାନ୍ତି ଯେ ସେଇଠି ଭଲ ହେବ ଏ କାଯ୍ୟଟା ଆଉ ଏମିତି ଖେଳା ହେଲେ ବହୁତ ଭଲ ସୁବିଧାଯାକ ହେବ ତ ଏହିସବୁଗୁଡ଼ାକ ଆମ ରାଜ୍ୟରେ ସେମାନେ ଖେଳିଥାନ୍ତି ଓ କହିଥାନ୍ତି ଆମ ରାଜ୍ୟରେ ଖେଳଗୁଡ଼ିକ କେତେ ଭଲ ହୋଇଛି